ଆମ ବୌଦ୍ଧ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ କାର୍ଯ୍ୟଗୁଡ଼ିକ ସବୁ ଆଞ୍ଚଳିକ ଏବଂ ଧାର୍ମିକ ଭାବରେ ପାଳନ କରାଯାଇଥାଏ ସେଗୁଡ଼ିକ ହେଲା ହୋଲି ରଥଯାତ୍ରା ରାମନବମୀ କଳସୀଯାତ୍ରା ଦଶହରା ରଜ ସବୁଆମେ ଭଲ ଭାବରେ ପାଳନ କରିଥାଉ